ହୋଟେଲ୍ ଦିଲ୍ଲୀ ଦରବାର ରୁ କହୁଛନ୍ତି ଆଜ୍ଞା ମୁଁ ରୋଜାଳିନି କହୁଛି କଲେଜ୍ ସ୍କୋୟାର୍ ରୁ ହଁ ମୋର ଅର୍ଡ଼ର୍ ଥିଲା ଚିକେନ୍ ବଟର୍ ମସଲା ଗୋଟେ ଥିଲା ପନିର ବଟର୍ ମସଲା ଗୋଟେ ଥିଲା ଆଉ ନାନ୍ ଥିଲା ହଁ ମୁଁ ତ ଅର୍ଡ଼ର୍ କଲିଣି ଅଧେ ଘଣ୍ଟେ ହେଲା ଆପଣ ଆସିନାହାନ୍ତି ଏପର୍ଯ୍ୟନ୍ତ ତ ସେଥିପାଇଁ ଜାଣିବାପାଇଁ ଫୋନ୍ କଲି କୋଉଠି ଅଛନ୍ତି କହିଲେ ବର୍ତ୍ତମାନ କୋଉଠି ଅଛନ୍ତି ହଁ ଆଉ କେତେ ସମୟ ଲାଗିବ ପହଞ୍ଚିବାପାଇଁ କଲେଜ୍ ସ୍କୋୟାର୍ ପାଖରେ ହଁ ମୋ ଟିକେ ଟାଇମ୍ ଅଫ୍ ଅଛି ତ ଆଉ ମୋର ଆଉ କୋଡ଼ିଏ ମିନିଟ୍ ଟାଇମ୍ ଅଫ୍ ଅଛି ଆପଣ ଟିକେ ଶୀଘ୍ର ପହଞ୍ଚିବାପାଇଁ ଚେଷ୍ଟା କରନ୍ତୁ ହଁ ମୁଁ ଟିକେ କେତେବେଳ ଠୁ କରିଚି ଅର୍ଡ଼ର୍ କଲିଣି କେତେବେଳ ଠୁ ଟିକେ ଶୀଘ୍ର ପହଞ୍ଚିବାପାଇଁ ଚେଷ୍ଟା କରନ୍ତୁ ଓ ହଉ ଟିକେ ଶୀଘ୍ର ଆସିକି ପହଞ୍ଚନ୍ତୁ ମୁଁ ସେଇ କଲେଜ୍ ସ୍କୋୟାର୍ ପାଖରେ ଠିଆ ହେଇଛି ଆଉ ହେଉ ଠିକ୍ ଅଛି ଠିକ୍ ଅଛି